ଦେଖନ୍ତୁ ଆଜ୍ଞା ଏବେ ତ ଆଧୁନିକ ଯୁଗ ହେଲାଣି କଳକାରଖାନାରୁ ଆସିୁଥିବା ଧୂଆଁ ସବୁ ବାୟୁ ପ୍ରଦୂଷଣ ହେଲାଣି ଏମିତି ଜଳ ମୂର୍ତ୍ତିକା ସବୁ ପ୍ରଦୂଷଣ ହେଇକି ବିଭିନ୍ନ ପ୍ରକାର ଅଚିହ୍ନା ରୋଗ ମଧ୍ୟ ହେଲାଣି ସେ ଅଚିହ୍ନା ବହୁତ ପ୍ରକାର ଅଚିହ୍ନା ରୋଗ ଯେଉଁ ରୋଗରେ କିଛି ମେଡ଼ିସିନ୍ ମଧ୍ୟ ଆଜି ପର୍ଯ୍ୟନ୍ତ ଡକ୍ଟରମାନେ ବାହାର କରିପାରୁନାହାନ୍ତି ସେଥିମଧ୍ୟରୁ ଗୋଟେ ହେଲା କୋଭିଡ୍ କୋଭିଡ୍ କୋଭିଡ୍ ଆସି ଆସିକି ବାୟୁ ବାୟୁ କୋଭିଡ଼ ବାୟୁ ପ୍ରଦୂଷଣ ଯୋଗୁଁ କି ସବୁ ଟୋଟାଲି ଛୁଇଁଲେ ବାୟୁ ଦ୍ୱାରା ହେଲାବ ବାହାରକୁ ଯିବାକୁ ମଧ୍ୟ ଡର ଲାଗିଲା କାଳେ ଗଲେଶ ଆସ୍ତ ମିଶିଲେ ତାସ୍ତ ମିଶିଲେ କାଳେ କୋଭିଡ୍ ହେଇଯିବ ଭାଇରସ୍ ଆଶ୍ର ଦେହକୁ ସେଥିପାଇଁ ସ୍କୁଲ୍ କଲେଜ୍ କୋଚିଂ ସବୁ ବନ୍ଦ ହେଲା ପିଲାମାନେ ଘରେ ରହିଲେ ଅନଲାଇନ୍ କ୍ଲାସ୍ କଲେ ବିଦ୍ୟାଳୟର ଯେଉଁ ପାଠ ଦଶଟାରୁ ଚାରିଟା ମଧ୍ୟରେ ପଢାଯାଉଥିଲା ସେଇ ପାଠ ଅନଲାଇନ୍ ଦି ଘଣ୍ଟା ମଧ୍ୟରେ ଛୁଆ କ'ଣ ପଢ଼ିବେ ତାପରେ ବି ଛୁଆମାନେ ଫୋନ୍ ଧରିକି ଅନ୍ୟ ଆଡ଼େ ଅନ୍ୟ ଆଡ଼େ ଗୀତ ନାଚ ଦେଖିବା ଖେଳିବା ପାଠ ପଢ଼ିଲା କମ୍ ଅନ୍ୟ ଆଡ଼େ ମୁଣ୍ଡ ଦେଲେ ବେଶୀ ଛୁଆମାନେ ପାଠପଢ଼ାରେ ବହୁତ ପ୍ରକାର କ୍ଷତି ହେଲା ଆଉ ତାପରେ ବି ଲୋକମାନଙ୍କର ବହୁତ କ୍ଷତି ହେଲା ବହୁତ ଅଧିକାଂଶ ଲୋକ ମରିଗଲେ ଛୋଟ ଛୁଆମାନେ ଅଧିକାଂଶ ଲୋକ ମରିଗଲେ ଛୋଟରୁ ବଡ଼ ସମସ୍ତେ ତା'ପରେ ଘରେ ରହିଲେ ରୋଜଗାର କରୁଥିବା ଲୋକ ଆସିକି ଘରେ ରହିଲେ ପଇସା ସଞ୍ଚୟ ପଇସାକୁ ଖର୍ଚ୍ଚ କଲେ ଏମିତି ଧାର କରଜ ବଢ଼ିଲେ ଲୋକମାନଙ୍କର ଟୀକାକରଣ ପାଇଁ ଯେଉଁଠିକି ଗଲେ ସେଠି ମଧ୍ୟ ଡର ଲାଗିଲା ସେଠି ଲାଗିନା ସେଠି କାଠୁ କୋଭିଡ଼ ଭାଇରସ୍ କାଳେ ଆସିବ ଏମିତି ସବୁ ବଡ଼ ବଡ଼ ଅସୁବିଧାରେ କୋଭିଡ଼ ଟାଇମ୍ରେ ଲୋକମାନେ ସମ୍ମୁଖୀନ ହୋଇଥିଲେ ଆଉ